ଓଡ଼ିଶାରେ ବାରମାସରେ ତେର ପର୍ବ ଏ ପର୍ବପର୍ବାଣୀ ଯୋଗୁଁ ଆମ ସଂସ୍କୃତି ଏବଂ ଶିକ୍ଷା ଉପରେ ବହୁତ ଖରାପ ପ୍ରଭାବ ପଡ଼ୁଛି ଏ ଶିକ୍ଷାଗତ ଖରାପ ପ୍ରଭାବ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆସୁଛି ଏହାଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଦି ହେଲା ତ ସ୍କୁଲ ବିଦ୍ୟାଳୟ ଛୁଟି ହେଉଛି ଛୁଟି ହେବାଦ୍ୱାରା ପିଲାମାନେ ବାହାରେ ରହୁଛନ୍ତି ଏବଂ ଛୁଟି ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଦେଉଛନ୍ତି ଯାହାଦ୍ୱାରା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଧିରେ ଧିରେ ହ୍ରାସ ପାଇଯାଉଛି କହିବାକୁ ଗଲେ ଆମ ନବମୀ ଦଶମୀ ଦଶହରା ପର୍ବ ଯେଉଁଥିପାଇଁ ବିଦ୍ୟାଳୟର ଦଶଦିନ ବାରଦିନ ଛୁଟି ରୁହେ ଏହି ଭିତରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଦେଉଛନ୍ତି ଯାହାଦ୍ୱାରା ସ୍କୁଲ ଖୋଲିବାପରେ ସେମାନଙ୍କୁ ପାଠ ପଢ଼ିବାପାଇଁ ଅସୁବିଧା ହେଉଛି ଶିକ୍ଷାଗତ ଯୋଗ୍ୟତା ଧିରେ ଧିରେ କମିବାରେ ଲାଗିଛି ଏଣୁ ଏ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବାକୁ ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍କୁଲଠୁ ବହୁତ ଦୂରରେ ରଖିବା ଏକାନ୍ତ ଜରୁରୀ